ଆଚ୍ଛା ଠିକ୍ ଅଛି ଠିକ୍ ଅଛି ସାଧା ନା ସାଧା ନା ଆମିଷ ଆଚ୍ଛା ରାଗ ପଡ଼ିବ ଠିକ୍ ଅଛି ଆଉ ପୁଦିନା ଚଟ୍ନି ନଡ଼ିଆ ଚଟ୍ନି ସିଏ କୁହନ୍ତୁନି କୁହନ୍ତୁନି ଆଏ ମଝିରେ ଥରେ ମୁଁ ମୋବାଇଲ୍ ରେ ଦେଖୁଥିଲି ସେ କ'ଣ ସବୁ ମ୍ୟାଗିରେ ଚକୋଲେଟ୍ ପକେଇ ଦେଉଛନ୍ତି ସେଇଥିରେ ଥଣ୍ଡା କୋଲ୍ଡ଼୍ ଡ୍ରିଙ୍କ୍ସ୍ ପକେଇ ଦେଉଛନ୍ତି କ'ଣ କ'ଣ ସବୁ ରଙ୍ଗ ବେରଙ୍ଗ କଲେଣି ଆଉ ତା କଥା କୁହନ୍ତୁନି ନା ଆମର ସେମିତି କିଛି ନାଇଁ ଆମର ଦେଖୁଛନ୍ତି ଏଇଠି ମୋମୋ ରହିଲା ଏଇ ଆମର ଯିଏ ମିସ୍ତ୍ରୀ ଟା ଯିଏ କାରିଗରଟା ସିଏ ତା'କୁ ଆମେ ପୂରା ଆସାମ୍ ଆଡ଼ୁ ଆଣିଛୁ ସିଏ ପୂରା ସେଥିରେ ନମ୍ବର୍ ୱାନ୍ ଆଉ ବଢ଼ିଆ ବନଉଛି ନାଇଁ ନାଇଁ ସେଟା ଆମେ ପୂରା ପରିଷ୍କାର ପରିଚ୍ଛନ୍ନ ରଖୁଛୁ ଆଉ ଦେଖିକି ପୂରା ଇଏ କରୁଛୁ ହାତ ଗୋଡ଼ ଆମେ ସବୁ ଗ୍ଲୋବସ୍ ଫ୍ଲୋବସ୍ ଲଗେଇକି ସେ କ୍ୟାପ୍ ଫ୍ୟାପ୍ ପିନ୍ଧିକି କରୁଛୁ ଦେଖୁଛନ୍ତି ଆଗରୁ ଆମେ ଖାଲି ଏଠି ସିଝା ମୋମୋ ଷ୍ଟିମ୍ ଯୋଉଟା କହୁଛନ୍ତି ଷ୍ଟିମ୍ ମୋମୋ ବିକୁଛୁ ଏପଟେ ତନ୍ଦୁର୍ ଫନ୍ଦୁର୍ କଲୁଣି ଆଉ ପନିର୍ ପିଜ୍ଜା ମୋମୋ ପିଜ୍ଜା ମୋମୋ ନୂଆ ନୂଆ ଜିନିଷ କେତେଟା ଆମେ ସବୁ ପୁଣି ଜୁଡ଼ିଲୁଣି ସେଥିରେ ଆଉ ଆମର ଏଇ ଦୁଇ ଚାରି ଦିନ ହେଲାଣି ଗୋଟେ ନୂଆ ଜିନିଷଟେ ଏ ତିଆରି କରିଛୁ ସେଟା ଟିକିଏ ଚାଖୁ ନାହାନ୍ତି ସୋୟାଚାପ୍ ଗୋଟେ ଜିନିଷଟେ

ହଁ ହଁ ସେଇ ଲୋକମାନେ ଟିକିଏ କହିଲେ ଗ୍ରାହକ ଗରାଖମାନଙ୍କ ଆମର ଟିକିଏ ରହିଲା ତ ଅନୁରୋଧ ଆମେ କହିଲୁ ହଉ ଠିକ୍ ଅଛି ବନେଇବା ଆଉ ଆଉ ଯାହା ଏଇ ସବୁ ଇଏ ଜିନିଷ ଆଉ ପୋଡ଼ା ଆଇଟମ୍ ଇଏ ଆଇଟମ୍ ସବୁ ବନଉଛୁ ଆଉ ହଁ ହଁ ହଁ ଚିଙ୍ଗୁଡ଼ିରେ ଆମର ଏଗୁଡ଼ା ରହୁଛି ବାଲି ପ୍ରନ୍ ରହୁଛି ଆଉ ଚିଙ୍ଗୁଡ଼ି ଫ୍ରାଏ ରହୁଛି ପମ୍ପଲେଟ୍ ଫଂମ୍ପଲେଟ୍ ରହୁଛି ଏ ସବୁ ନନ୍ଭେଜ୍ ସବୁ ରହୁଛି ଆଉ ଚିକେନ୍ରେ ଦେଖନ୍ତୁ ଆପଣଙ୍କର ତ ଚିକେନ୍ ପକୋଡ଼ା ଚିକେନ୍ କଟଲେଟ୍ ତ ଏଗୁଡ଼ା ଆପଣ ସବୁଆଡ଼େ ଖାଉଥିବେ ଆମର ଗୋଟେ ନୂଆ ଜିନିଷ ଆମେ ବନେଇଛୁ ହନି ଚିକେନ୍ ଗୋଟେ ବନେଇଛୁ ଦେନ୍ ଚିକେନ୍ ସିକ୍ସଟି ଫାଇଭ୍ ହେରେକା ସବୁ ନୁଆ ବନେଇଛୁ ଗୋଟେ ଆଉ

ଏଇଟା ଆମେ ଏବେ ଅଳ୍ପ ଅଳ୍ପ ପରିମାଣରେ ବନଉଛୁ ଯଦି ଭଲ ହେଲା ତାହାଲେ ଆଗକୁ ବଢ଼େଇବୁ ବୋଲି ଭାବିଛୁ ସେମିତି ବଢେ଼ଇ ବଢ଼େଇନୁ ଆମେ ଏବେ ନାଇଁ ନାଇଁ କେବଳ ଆମର ସନ୍ଧ୍ୟାବେଳେ କାରଣ ୟା'କୁ ବନେଇବାକୁ ବି ସମୟ ଲାଗୁଛି ନା ତ ସକାଳେ ତା'କୁ ସବୁ ତିଆରି ଫିଆରି କରିକି ରଖିଲା ପରେ ସନ୍ଧ୍ୟାବେଳେ ଛଣାଛଣି କରି ବିକୁଛୁ ଆଉ ଆମର ଦୋକାନ ସନ୍ଧ୍ୟା ଛଅଟାରୁ ରାତି ଏଗାରଟା ସାଢ଼େ ଏଗାରଟା ହେଇଯାଉଛି ଠିକ୍ ଅଛି ଆଉ କେମିତି କ'ଣ ଲାଗିଲା ଆମକୁ ଜଣେଇବେ ଆଉ